ହଁ ମୁଁ ଜଣେ ପର୍ଯ୍ୟଟକଙ୍କ ସହିତ ବହୁତ ଅନନ୍ୟ ଅନୁଭୂତି ରହିଛି ଜଣେ ପର୍ଯ୍ୟଟକ ମୋର ଦେଖା ହୋଇଥିଲେ ସେ ଓଡ଼ିଶା ବାହାରୁ ଆସିଥିଲେ ଓ ଥରେ ଆମେ ଆମ କମ୍ପୁଟର୍ ପିକ୍ନିକ୍ରେ ଯାଇଥିଲୁ ସେଠାରେ ବିଭିନ୍ନ ପର୍ଯ୍ୟଟକଙ୍କ ସହିତ ଥିଲୁ ଓ ସେଇଠି ଆମ ସମସ୍ତ କମ୍ପୁଟର୍ର ପିଲା ମଧ୍ୟ ଥିଲେ ଜଣେ ପର୍ଯ୍ୟଟକ ଆସିଥିଲେ ସେ ଆମକୁ ତା ଏ ବିଷୟ ଜାଗା ବିଷୟରେ ପଚାରିଥିଲେ ସେ ଜାଗାରେ ଥିଲା ଗଜପତି ଜିଲ୍ଲାର ଜିରାଙ୍ଗ୍ ସେଠାରେ ଆମେ ବୌଦ୍ଧ ଧର୍ମର କୀର୍ତ୍ତି ବିଷୟରେ ଜଣିବାକୁ ପାଇଥିଲୁ ସେହି ପର୍ଯ୍ୟଟକ ଏସବୁ ବିଷୟରେ ଆମକୁ ପଚାରିଥିଲେ ଆମେ ତାଙ୍କୁ ବହୁତ ଭଲ ଭାବରେ ବୁଝାଇ ଦେଇଥିଲୁ ମୁଁ ତାଙ୍କୁ ସାଧାରଣତଃ ବୌଦ୍ଧ ଧର୍ମର କୀର୍ତ୍ତି କାର୍ଯ୍ୟକଳାପ ତାଙ୍କୁ ସାହାଯ୍ୟ କରିଥିଲି ଓ ସେ ତାଙ୍କୁ ପାଣି ବୋତଲ ପିଇବାକୁ ଦେଇଥିଲି ଓ ଖାଦ୍ୟ ପାଇଁ ମଧ୍ୟ କିଛି ସାମଗ୍ରୀ ଯୋଗାଇ ଦେଇଥିଲି ଆମ ଅଞ୍ଚଳରେ ମଧ୍ୟ ଥିବା କେତେକ ଅଞ୍ଚଳ ପର୍ଯ୍ୟଟକମାନେ ଆସିଥିଲେ ଯେଉଁ ସ୍ଥାନକୁ ମୁଁ ମଧ୍ୟ ଜାଣିନଥିଲି ସେ ବାହାରୁ ଆସିଥିବା ଲୋକ ମଧ୍ୟ ମୋତେ ନୂଆ ଜିନିଷ ଦେଖାଇ ଯାଇଥିଲେ ଓ ସେହି ସବୁ ଅଞ୍ଚଳ ବିଷୟରେ ମୁଁ ଜାଣି ବହୁତ ଧନ୍ୟମନ ହୋଇଥିଲି ମୋର ମନ ଆନନ୍ଦରେ ପୁରି ଉଠିଥିଲା ଆଉ ସେହି ପର୍ଯ୍ୟଟକଙ୍କୁ ମୁଁ ବହୁତ ଧନ୍ୟବାଦ ଦେଇଥିଲି